ଆଜିକାଲି ସବୁଆଡ଼େ ଇଂରାଜୀରେ କଥାବାର୍ତ୍ତା ହେଉଛନ୍ତି ସବୁଆଡ଼େ ଇଂରାଜୀ ମିଡ଼ିୟମ୍ ସବୁଆଡ଼େ ଖୋଲାଅଛି ଟିଭି ହୋଉ କି ମୋବାଇଲ୍ ସେଥିରେ ଲୋକମାନେ ସବୁ ଲୁପ୍ତ ହେଇଯାଉଛନ୍ତି ଆଜିକାଲି ଛୋଟ ଛୋଟ ଛୁଆ ଯାକ ବି ଇଂରାଜୀରେ କଥା ହେଉଛନ୍ତି ତା'ପରେ ପରେ ଛୋଟ ଛୋଟ ଛୁଆ ଯାକ ଆଗେ କହୁଛନ୍ତି ମୋର ହାପି ବାର୍ଥଡ଼େ କିଏ କହୁନାହାନ୍ତି କି ମୋ ଜନ୍ମଦିନ କେବେ ବୋଲି ଆଉ ଇଂରାଜୀ ମିଡ଼ିୟମ୍ର ସ୍କୁଲ୍ରେ ଯେମିତି ଆମର ଯେମିତି ଓଡ଼ିଆ ମିଡ଼ିୟମ୍ରେ ଯେମିତି ବହିଯାକରେ ସବୁ ଓଡ଼ିଆ ଲେଖା ହେଉଛି ଇଂଲିଶ୍ ମିଡ଼ିୟମ୍ରେ ବି ସେମତି ଓଡ଼ିଆ ସବୁ ଲେଖାହେବା କଥା ସେମାନେ ଛୋଟ ବେଳୁ ଶିଖିଲେ ବଡ଼ ବେଳେ ତାଙ୍କର ଅଭ୍ୟାସ ହେଇଯାଇଥିବ ଏଥିପ୍ରତି ସରକାର ତାଙ୍କ ଦୃଷ୍ଟି ଦେବା କଥା ପ୍ରାଥମିକରୁ ଯଦି ଓଡ଼ିଆ ଯଦି ଶିଖିଥିବେ ବହୁତ ଭଲ ହୁଅନ୍ତା ଓଡ଼ିଶାରେ ଆଉ ଅଳ୍ପଦିନରେ ଲୋକମାନେ ଓଡ଼ିଆରେ କଥା ନ ହେଇ ଇଂଲିଶ୍ରେ କଥା ହେବେ ଓଡ଼ିଆରେ ଆଜିକାଲି କେଉଁମାନେ ବି କଥା ହୋଉନାହାନ୍ତି ହଁ ବହୁତ କମ୍ ଲୋକ କଥା ହେଉଛନ୍ତି କିନ୍ତୁ ଏତେ ବି ଭଲରେ କଥା ହେଉନାହାନ୍ତି ଏହିପ୍ରତି ଆମ ରାଜ୍ୟ ସରକାର କୌଣସି ଗୋଟେ ନିଷ୍ପତ୍ତି ନେବା ଦରକାର ଏହା କଲେ ଆମ ଓଡ଼ିଶା ଓଡ଼ିଆ ଓଡ଼ିଆର ମାନ୍ୟତା ଆହୁରି ବଢ଼ିବ ଓଡ଼ିଆ ସବୁ ଲୋକ କହିପାରିବେ ଏଥିପ୍ରତି ଜାଗ୍ରତ ହେବା ଦରକାର